ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗରିବ ମାନଙ୍କ ପାଇଁ ନିତ୍ୟାନ୍ତ ଆବଶ୍ୟକତା ଅଛି ଏବଂ ସରକାର ଲୋକହିତ ପାଇଁ ଗରିବଙ୍କ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଣୟନ କରିଛନ୍ତି ଯାହା ଫଳରେ କି ଜଣେ ନୀରିହ ଗରିବ ଲୋକ ନିଜ ବାସଗୃହ ଖଣ୍ଡିକ କରିବାର ସମ୍ଭଳତା ନଥିଲା ଏହି ଆବାସ ଯୋଜନା ଯୋଗୁ ସେ ନିଜେ ନିଜର ବାସଗୃହକୁ ନିର୍ମାଣ କରିପାରୁଛି ଏଥିରେ ପଇସା ଯାହା ଆସେ ଲୋକ ସୁବିଧାରେ ତାହା ପାଏ ଏ ବାଣ୍ଟିବାରେ ପଞ୍ଚାୟତର ଭୂମିକା ମଧ୍ୟ ଅଛି ସରପଞ୍ଚ ମାନେ ଗ୍ରାମ ସେବା ପରିସେବା ମାଧ୍ୟମରେ ହିତାଧିକାରୀ ମାନଙ୍କୁ ଚୟନ କରି ଘର ପ୍ରଦାନ କରନ୍ତି